ନମସ୍କାର ଦେଖିକି ତ ଦିଆ ହୋଇଥିବ ମୁଁ ତ ମୁଁ ତ ଟିକେ ଛୁଟିରେ ଥିଲି ସେଥିଲାଗି ଯୋଉ ସିଷ୍ଟରମାନେ ଥିବେ ବୋଲେ ସେମାନେ ଦେଖି ଜାଣିଥିବେ କି ନଜାଣିଥିବେ ସେଟାତ ମୁଁ ଜାଣିନି ନା ହଁ ନାଁ ନାଁ ମୁଁ ଦେଖି ଚାହିଁକି ଦେଖିକି ଆପଣଙ୍କୁ କହୁଛି ନହେଲେ ଆପଣ ଆଉ ଥରେ ପଳେଇ ଆସନ୍ତୁ ମୁଁ ମେଡିସିନ ଚେକ କରିଦେଇକି ମେଡିସିନ ଚେଞ୍ଜ କରିଦେବି କ'ଣ କହିଲେ ନାଁ ନାଁ ଆଉ ମୁଁ ଛୁଟିରେ ଥିଲିନା ସେଥିପାଇଁ ସିଷ୍ଟର ମାନେ କ'ଣ ଭୁଲ ମେଡିସିନ ଦେଇ ଦେଇଥିବେ ବୋଧେ ହଁ ହଉ ଠିକ ଅଛି ଆଉ କ'ଣ ପ୍ରୋବ୍ଲେମ ହଁ ହଁ ହଁ ହଁ ନା ମୋର ଆଜି ମୋର ଛୁଟି ଅଛି କାଲି ମୁଁ ମେଡିକାଲ ଯିବି କାଲି ଆପଣ ପଳେଇ ଆସନ୍ତୁ ସେଥିରେ ଚେକ କରିନେବା ହଁ ହଁ କୁହନ୍ତୁ କ'ଣ ନାଁ ନାଁ ସେମିତି ମେଡିସିନ ପ୍ରୋବ୍ଲେମ ଥିବ ନା ତ ମେଡିସିନର ଏକ୍ସପାରୀ ଥିବ ସେଥିପାଇଁ ସେ ପ୍ରୋବ୍ଲେମଗୁଡ଼ାକ ବାହାରୁଛି ନାଇଁ ନାଇଁ ମେଡିସିନ ତ ଠିକ ଦିଆ ହୁଅ ଲେକେନ ସେ ଏକ୍ସପାରୀ ଚେକ କରିନଥିବେ ସେଥିପାଇଁ ସେମିତି ଇଏଥିବ ଏକ୍ସପାରୀ ଚେକ କରିକି ଯଦି ଠିକ ମେଡିସିନ ଦେଇଛନ୍ତି ଭାଇ ବୋଲେ ସେଟା ଥିବ ନହେଲେ ମେଡିସିନ ଚେଞ୍ଜ କରିଦେବା ହଉ ତୁମେ ଆପଣ କାଲି ଆସନ୍ତୁ ସକାଳେ ନହେଲେ ଦଶଟାରେ ପହଞ୍ଚି ଯାଆନ୍ତୁ